ସାର୍ ମୁଁ ଗୋଟେ ମାସେ ତଳେ ଗୋଟେ ହୋମ୍ ଥ୍ରୀଏଟର୍ ଗୋଟେ ମଗେଇ ଥିଲି ତ ସେ ହୋମ୍ ଥ୍ରୀଏଟର୍ ଟା ଥିଲା ସାର୍ ବୋଲ୍ଟ କମ୍ପାନୀର ବୋଲ୍ଟ ଆପଣମାନେ ସମସ୍ତେ ଜାଣିଥିବେ ଭଲ କମ୍ପାନୀ ଏ ଯାକ ତ ମୁଁ ସାତ ହଜାର ଟଙ୍କା ସେଟା ଦେଇଥିଲି କିଛି ଡ଼ିସକାଉଣ୍ଟ ମାନେ କିଛି ଡ଼ିସକାଉଣ୍ଟ ନଥିଲା ସାର୍ ସେଠି ଆଉ ସେମାନେ ମତେ ଗ୍ୟାରେଣ୍ଟି ଦେଇଥିଲେ ଗୋଟେ ଦୁଇ ବର୍ଷ ଖଣ୍ଡେ ଗ୍ୟାରେଣ୍ଟି ଦେଇଥିଲେ ଦେଇଥିଲେ ତ ମାସେ ତଳେ ଯେହେତୁ ଆଣିଥିଲି ସାର୍ ଗୋଟେ ପନ୍ଦର କୋଡ଼ିଏ ଦିନ କାମ କଲା ପରେ ସେଟା ମାନେ ମୁଁ ୟୁଜ୍ କଲି ତାକୁ ୟୁଜ୍ କଲା ପରେ ସେଟା ସାର୍ ନାଇ କାଏଁ ଖରାପ ହେଇଗଲା ଖରାପ୍ ହେଇଗଲା ଗା ସାର୍ ମୁଁଇ ସେଇଟା କେ ନି ଭବାନୀପାଟନା ରୁ କିଣିଥିଲି ସାର୍ ସେଟା ସେ ଦୋକାନ୍ ଜେନ୍ ଦୋକାନରୁ କିଣିଥିଲି ସେ ଦୋକାନକେ ନେଲି ତ ସେମାନେ ସେଟାକେ ନି କାଏଁ ଆଉ ଗୋଟେ ନୂଆଁ ଟେ ଦେବାର୍ କଥା ସାର୍ ଯେହେତୁ ନି କାଏଁ ଏମାନେ ଏମାନେ ୱାରେଣ୍ଟି କାର୍ଡ଼ ଦେଇଛନ୍ତି ତ ତ ସେମାନେ ନାଇଁଦେଇ ସାର୍ ସେଟା ଆର୍ ସେମାନେ ଆମ ନିଜର୍ ଭୁଲ୍ ବୋଲି କହିଲେ ଆଉ ସେଥିଲାଗି ମୁଁ ଟିକେ ବୋଲ୍ଟ କମ୍ପାନୀ ଉପରେ ଟିକେ ବେଶି ମାନେ ଖରାପ୍ ଫିଲ୍ ହେଉଛି ସାର୍ ଆଉ ମୋର୍ ସାତ ହଜାର ଟଙ୍କା ଦେଇଥିବି ଆପଣ ଜାଣି ପାରୁଥିବେ ଗୋଟେ ଗରିବ୍ ଘରର୍ ପିଲା ମୁଇଁ ସାତ ହଜାର ଟଙ୍କା ଟା ଦେବାର୍ ଟା ବହୁତ ବଡ଼ କଥା ମୋର୍ ଲାଗି ତ ସେମାନେ କିଛି ମାନେ ରିଫଣ୍ଡ ନି ଦେବାର୍ ନୁ ମୁଁ ବହୁତ ନିଜ୍ କେ ନିଜେ ମାନେ ସେମାନଙ୍କର୍ ଉପରେ ବି ରାଗିଛେ ନିଜ୍ କେ ନିଜ୍ ବି ଖରାପ୍ ଲାଗୁଛି